କିଏ କହୁଛନ୍ତି କାହାର ପ୍ୟାରେଣ୍ଟସ୍ ତମ ଛୁଆର ନାଁ କ'ଣ କି ହଁ ହଁ ଆଶିଷଙ୍କ ମମି କହୁଛନ୍ତି ହେଲେ କ'ଣ ପାଇଁ ଫୋନ୍ କରିଛନ୍ତି ହଁ ଭଲ ଖେଳୁଛି ତାକୁ ଆଉ ଟିକେ ଭଲ ଖେଳିବା ପାଇଁ ବୋଲି ଆଉ ଆମ ସ୍ପୋର୍ଟସ୍ରେ ଜଏନିଂ କରି ଦିଅନ୍ତୁ ଆମ ସ୍କୁଲ୍ର ନାଁ ପିଲା ଆସୁଛି ପରା ପିଲାକୁ ପଚାରି କି ବୁଝନ୍ତୁ ହଁ ହଁ ତା'ର ସ୍କୁଲ୍ର ଖେଲର କେଉଁ କେଉଁ ଖେଳର କେଉଁ କେଉଁ ଫିଲ୍ଡ଼ରେ ଅଛି ଫାର୍ଷ୍ଟ ଜଏନିଂ କରିବେ ଜଏନିଂଟା ହେଉଛି ପଚିଶି ଶହ ଟଙ୍କା ଆଉ ପଚିଶି ଶହ ତାପରେ ସେଇଟା ରେଜିଷ୍ଟ୍ରେସନ୍ ହେବ ତାପରେ ଆଉ ହକି ପାଇଁ ଅଲଗା କ୍ରିକେଟ୍ ପାଇଁ ଅଲଗା କବାଡ଼ି ପାଇଁ ଅଲଗା ଖୋ ଖୋ ପାଇଁ ଅଲଗା ସେଥିପାଇଁ ଆପଣ କେଉଁ କେଉଁ ଖେଳରେ ଭାଗ ନେବାକୁ ଚାହୁଁଛନ୍ତି ପିଲାକୁ ଶିଖେଇବାକୁ ଏଇ ତିନିଟା ଜାଗାରେ କବାଡ଼ିର ପ୍ରାଇସ୍ ବି ହେଉଛି ପର୍ ମନ୍ଥ୍ ପାଞ୍ଚ ଶହ ଟଙ୍କା ଆଉ ଖୋ ଖୋ ହେଉଛି ହଜାର ଚଙ୍କା ହକି ହେଉଛି ସାତ ଶହ ଟଙ୍କା ହାଁ ହଁ ହଁ ହଁ ଆମେ ତ ଭଲ ଏ ଖଣ୍ଡମଣ୍ଡଳ ଅଞ୍ଚଳରେ ଆମ ସ୍କୁଲ୍ର ନାଁ ସବୁଠୁ ଫାର୍ଷ୍ଟ ରେର୍କଡ଼୍ରେ ଅଛି ଆମେ ଭଲ ଖେଳ ଶିଖାଉଛୁ ବୋଲି ହୁଁ ହୁଁ ହଁ ହଉ ଠିକ୍ ଅଛି ଆମେ ଜଏନିଂ କରି ଦେବୁ ତମେ ଆସିକରି ଫାର୍ଷ୍ଟ ଫର୍ମ ଫିଲ୍ଅପ୍ କରିକି ଯାଆନ୍ତୁ ଫର୍ମ ଫିଲ୍ଅପ୍ କରି କିନା ଗଲେ ତାର ପନ୍ଦର ଦିନ ପରେ ଜଏନିଂ ଅଛି କେତେ ତାରିଖ ଛବିଶ ତାରିଖରେ ତା'ର ଜଏନିଂ ଅଛି କେଉଁ ଖେଳର କେଉଁ କେଉଁ ଦିନ ଜଏନିଂ ଅଛି ଆପଣ ଯେଉଁ ଦିନ ଫର୍ମ ଫିଲ୍ଅପ୍ ଜଏନିଂ ଡ଼େଟ୍ ଯାକ କହି ଦେବେ ପଇସା ଧରିକି ଆସିବେ ନା ଫର୍ମ ଫିଲ୍ଅପ୍ ଦିନ ପଇସା ଦେଇ ଦେବେ ନାଇଁ ତ ଜଏନିଂ ଦିନ ପଇସା ଦେଲେ ବି ଚଳିବ ହଁ ଠିକ୍ ଅଛି ଆମେ ତିନି ଜଣ ସାର୍ ହୋଇକି ଏ ଟିଚର୍ ହୋଇକି କରୁଛଉ ତ ଦୁଇ ଜଣ ସାର୍ ଅଛନ୍ତି ମୁଁ ଗୋଟେ ଲେଡ଼ିଜ୍ ଟିଚର୍ ଅଛି ଆମେ ତିନି ଜଣ ଶିଖାଉଛୁ ଆହୁରି କେତେ ପିଲା ବି ଜଏନିଂ ହୋଇଛନ୍ତି ହଁ ହଉ ଠିକ୍ ଅଛି ହଁ ହଉ ଠିକ୍ ଅଛି ରଖୁଛି